ପିଲାଦିନେ ଆମେ ବେଶୀ କ୍ରିକେଟ୍ ଖେଳୁ କାରଣ ସେତେବେଳେ ବହୁତ ପିଲା ଥିଲେ ସ୍କୁଲ ପିଲା ଯେଉଁଟା ମାନେ କି ବାହାରେ ଖେଳ ବହୁତ ଆମେ ଖେଳୁଥିଲୁ କ୍ରିକେଟ୍ ହଉ ଫୁଟବଲ୍ ହଉ ଫୁଟବଲ୍ ପାଇଁ ଆମର ବଡ଼ ବଲ୍ ଥିଲା ସେତେବେଳେ ଆମ ପାଖରେ ବି ଏତେ ପଇସା ନଥିଲା କିନ୍ତୁ ଆମେ ବ୍ୟାଟ୍କୁ ଆମେ ଛୋଟ କାଠ ଗୋଟେ ନିଜେ ତିଆରି କରିକି ଗୋଟେ ଜଣଙ୍କ କାଠ ମହାରଣା ଅଛି ତାଙ୍କ ପାଖରେ ତିଆରି କରିକି ଆଉ ନିଜେ ତିଆରି କରିକି ଆଣିଥିଲୁ ବଲ୍ ବି ମାତ୍ର କମ ପଇସାରେ ପଡ଼ିଥିଲା ତେଣୁ ଖେଳୁଥିଲୁ ଯେଉଁଟା କି ମଜା ଲାଗୁଥିଲା ସେତେବେଳେ କ୍ରିକେଟ୍ ଖେଳିବା ପାଇଁ ଆଉ ସେଥିରେ ଏଗାର ଜଣ ପିଲା ଆମେ ଖେଳୁଥିଲୁ ଦଶ ଏଗାର ଜଣ ପାଖା ପାଖି ପିଲା ଗୋଟେ ଟିମ୍ର ବହୁତ ସେଠି ପିଲା ବାହାର ପିଲା ବି ଆସିକି ଖେଳୁଥିଲେ ସେଇ ଜାଗାରେ ଆମେ ଛୋଟ ବେଳୁ ପ୍ରାୟ ପାଞ୍ଚ ଛଅବର୍ଷ ପାଖା ପାଖି ସବୁଦିନ କହିବାକୁ ଗଲେ ଆମେ କ୍ରିକେଟ୍ ଖେଳୁଥିଲୁ ସେଠି